ମୋର ବହୁତ ଦିନ ହେବ ମିଟର୍ ବିଲ୍ କିମ୍ବା ରିଡ଼ିଂ ବହୁତ ଆସୁଛି ଏବଂ ଏହାର ତ୍ରୁଟି କ'ଣ ମୁଁ ସନ୍ଦେହରେ ଅଛି ମୁଁ ଏହାର ଯାଞ୍ଚ କରିବା ପାଇଁ ପାଖରେ ଥିବା ଇଲେକ୍ଟ୍ରି ଅଫିସ୍କୁ ଯାଇକି ମୋର ତ୍ରୁଟି ବିଷୟରେ ଜଣେଇବା ପାଇଁ ମୁଁ ଚାହିଁବି ଆଉ ଏତିକି ବି ଜାଣିବା ପାଇଁ ଚାହିଁବି ଯେ ମିଟର୍ରେ କିଛି ପ୍ରୋବ୍ଲେମ୍ ଅଛି କି ଅଲଗା କିଛି ଆଉ ମୋର ଇଲେକ୍ଟ୍ରି ବିଲ୍ କାହିଁକି ଏତେ ଆସୁଛି ସେମାନଙ୍କୁ କହିଲା ପରେ ସେ ଯାହା ବିି ମତେ ତାଙ୍କର ସଲ୍ୟୁସନ୍ ଜଣେଇବେ ଏବଂ ଯଦି ମିଟର୍ରେ ମୋର କିଛି ତ୍ରୁଟି ଥାଏ କିମ୍ବା କିଛି ଅସୁବିଧା ଥାଏ ସେ ଆସିକି ଯାଞ୍ଚ କରିକି ଦେଖିବେ ତ ସେଥିପାଇଁ ମୁଁ ଇଲେକ୍ଟ୍ରି ଅଫିସ୍କୁ ଯିବା ପାଇଁ ଚାହୁଁଛି ଆଉ ମୋର ଯାହା ବି ତ୍ରୁଟି ରହିଛି ଯାହା ବିି ମୋର ଇଲେକ୍ଟ୍ରି ବିଲ୍ର ପଇସା ବହୁତ ଆସୁଛିି ମୁଁ ସନ୍ଦେହ କରୁଛି ସେଇ ସନ୍ଦେହ ମୁଁ ତୁଟେଇବା ପାଇଁ ଚାହୁଁଚି